ବର୍ତ୍ତମାନ ଓଡ଼ିଶାରେ କୃଷି ଓ ଶିଳ୍ପକୁ ବହୁତୁ ସରକାର ଧ୍ୟାନ ଦେଉଛନ୍ତି କୃଷି କ୍ଷେତ୍ରରେ ଓଡ଼ିଶା ଏବେ ଏକ ନମ୍ବର୍ରେ ଅଛି ଯାହାକି ଶିଳ୍ପ ବି ଆମ ଓଡ଼ିଶାରେ ଏବେ ବର୍ତ୍ତମାନ ଆଗକୁ ବହୁତ କ୍ଷେତ୍ରରେ ବଢ଼ି ଚାଲିଲାଣି ଆଜିକାଲି ଆଉ ପୂର୍ବଭଳି ନ୍ୟାଚୁରାଲ୍ ପ୍ରାକୃତିକ କୃଷି ହେଉନାହିଁ ଆଜିକାଲି ସବୁ କୃତିମ ସାର ବ୍ୟବହାର କରି ଜମିର ମାଟିର ଅବନୀତି ହୋଇଲାଣି ଧୀରେ ଧୀରେ କୀଟନାଶକ ଔଷଧ ବ୍ୟବହାର ଦ୍ୱାରା ମାଟିମାନେ ଦୁର୍ବଳ ହୋଇଯାଉଛନ୍ତି ଯାହାଫଳରେ କି ଚାଷର ପରିସ୍ଥିତି ଟିକେ ଭଲ ଫସଲ ହେଉନାହିଁ ମାଟି ଖରାପ ହେଉଥିବାରୁ ଆଜିକାଲି ଫସଲ ଟିକେ ଖରାପ ହେବାରେ ଲାଗିଲାଣି କୀଟନାଶକ ଔଷଧ ଦ୍ୱାରା ଏସବୁ ରାସାୟନ ସାର ପକେଇ କ୍ଷତିକୁ ମାଟିକୁ ଖରାପ କରୁଛନ୍ତି ସେଥିପାଇଁ କୃଷି କ୍ଷେତ୍ରରେ ଶିଳ୍ପ କ୍ଷେତ୍ରରେ ଏବେ ଓଡ଼ିଶା ବହୁତ ଆଗକୁ ଡେଭଲପ୍ କଲାଣି ଯେମିତି ଟାଟା ଷ୍ଟିଲ୍ ଜିନ୍ଦଲ୍ ଏସବୁ ଆମ ଓଡ଼ିଶାରେ ବହୁତ ବହୁତ କାମରେ ଓଡ଼ିଶାର ଯୁବମାନଙ୍କୁ ସାହାଯ୍ୟ କରି କାମ ଯୋଗାଇ ଦେଉଛନ୍ତି ସେହିପରି କୃଷି କ୍ଷେତ୍ରରେ ଓଡ଼ିଶା ଏବେ ବହୁତ ଭଲ ପ୍ରଦର୍ଶନ କରୁଛି